ସ୍ୱାସ୍ଥ୍ୟ ହିଁ ସମ୍ପଦ କିଭଳି ଆମେ ଆଜିକା ସମୟରେ ଏଁ ସୁସ୍ଥ ରହିବା ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇବା ସେଥିପାଇଁ ଗଛର ଉପକାରିତା ବହୁତ ଏବଂ ଗଛର ଆବଶ୍ୟକ ବହୁତ ଅଛି ଏବେକା ଲୋକମାନେ ଗଛ କାଟି ଏବଂ ବାୟୁ ପ୍ରଦୂଷଣ କରିବା ଦ୍ୱାରା ବହୁତ ପ୍ରକାର ରୋଗ ସୃଷ୍ଟି କରୁଛନ୍ତି ତେଣୁ ଆମେ ସଚେତନ ହେବା ଦରକାର ଯେ ପ୍ରତ୍ୟେକ ଗାଁରେ ହେଉ କିବା ହେଉ କିମ୍ବା ନିଜ ବଗିଚାରେ ହେଉ ଆମେ ଗଛ ଲଗାଇ ସେଥିରେ କେମତି ରାସାୟନିକ ସାର ବ୍ୟବହାର ନକରି ଆମେ ଯେମତି ଗୋବର ହେଉ କମ୍ପୋଷ୍ଟ୍ ହେଉ ଜୈବିକସାର ବ୍ୟବହାର କରିବା ଏବଂ କେମତି ଭଲ ସୁନ୍ଦର ସ୍ୱାସ୍ଥ୍ୟ ଜୀବନଟେ ପାଇବା ଏବଂ ପରିବେଶ ପ୍ରଦୂଷଣରୁ ଆମେ କେମିତି ସାରା ବିଶ୍ୱକୁ ମୁକ୍ତ କରିବା ସେଥିପାଇଁ ଧ୍ୟାନ ଦେବା ନିହାତି ଦରକାର ଏବଂ ଆପଣମାନ ସମସ୍ତଙ୍କୁ ଅନୁରୋଧ ଆପଣ ସମସ୍ତେ ନିଜ ନିଜ ଘରେ ଗୋଟେ ବ ସୁନ୍ଦର ଛୋଟ ବଗିଚା କରନ୍ତୁ ଏବଂ ଯୁଆଡ଼ୁ ଆପଣ ଅନ୍ୟ ଚତୁଃପାର୍ଶ୍ୱରେ ଥିବା ଗଛକୁ ଆଣି ସେଇଠି ଲଗାନ୍ତୁ ସେମାନଙ୍କୁ କେମତି ପାଣି ଦେଇ ଜୈବିକସାର ଦେଇ କିଭଳି ଭଲ ସେଥିରେ ଗୋଟେ ଫସଲ କରି ସୁନ୍ଦର ବିଶ୍ୱ ତିଆରି କରିବେ ସେଥିପାଇଁ ଧ୍ୟାନ ଦେବା ନିହାତି ଦରକାର